ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଶପିଂ ମଲ୍ ଅଛି ସେଠାକୁ ଆମେ ଶପିଂ କରିବାକୁ ଯାଇଥାଉ ସିନେମା ହଲ୍ ମଧ୍ୟ ଅଛି କିନ୍ତୁ ଏବେ ସିନେମା ହଲ୍କୁ କେହି ଯାଉନାହାନ୍ତି କାରଣ ଘରେ ଘରେ ଟିଭି ହେଲାଣି ମୋବାଇଲ୍ ମାଧ୍ୟମରେ ମଧ୍ୟ ସେମାନେ ଘରେ ବସି ସିନେମା ଦେଖୁଛନ୍ତି ଆମ ଅଞ୍ଚଳରେ ପାର୍କ ମଧ୍ୟ କେତେଗୁଡ଼ିଏ ଅଛି ଯେପରିକି ଗାନ୍ଧୀ ପାର୍କ ଜାନକୀ ବଲ୍ଲଭ ଉଦ୍ୟାନ ସେଠାକୁ ଆମେ ଯାଇଥାଉ ସେଠାରେ ବିଭିନ୍ନ ପ୍ରକାର ଦୋଳି ଲାଗିଛି ସେଠି ଫୁଲ ଗଛମାନ ମଧ୍ୟ ଲାଗିଛି ସେଠାରେ ସବୁ ଲୋକମାନେ ବ୍ୟାୟାମ କରିବା ପାଇଁ ମଧ୍ୟ ସବୁ ସାମଗ୍ରୀ ଅଛି ସେଥିପାଇଁ ସମସ୍ତେ ସନ୍ଧ୍ୟାବେଳେ ସେଠାକୁ ଯାଆନ୍ତି ସେ ପାର୍କରେ ବସନ୍ତି ସେଠାରେ ଲାଇଟ୍ର ମଧ୍ୟ ବହୁତ ସୁବିଧା ଅଛି ଯେପରିକି ପିଲାମାନଙ୍କୁ ଆକର୍ଷଣୀୟ କରିବ ସେହିପରି ଲାଇଟ୍ଗୁଡ଼ିକ ଲଗାଯାଇଛି ଆମେ ସନ୍ଧ୍ୟାରେ ସମସ୍ତେ ଯାଇ ସେହି ପାର୍କରେ ବସୁ ସେଠାରେ ମନୋରଞ୍ଜନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ସବୁ ଦୋକାନଗୁଡ଼ିଏ ମଧ୍ୟ ପାର୍କ ଚାରିପଟେ ଅଛି ଆମେ ସେହି ପାର୍କକୁ ସବୁବେଳେ ଯାଇଥାଉ